ହଁ ରାକେଶ କୋଉଠି ହଁ ମୁଁ ଆସିଗଲିଇଁ ମୁଁ ଅବିକା କେନ୍ଦ୍ରାପଡ଼ାରେ ଅଛି ହଁ ତିନି ମାଣିରେ ଠିଆ ହୋଇଛି ତୁ କେଉଁଠି ଅଛୁ ଅବିକା ଆଚ୍ଛା ମୁଁ ଗାଡ଼ିରେ ଆସିଛି ବର୍ତ୍ତମାନ ପାଇଁ ଅନଲାଇନ୍ ପେମେଣ୍ଟ୍ କରିବି ହଁ ଭାଇ ତମେ ଅନଲାଇନ୍ ପେମେଣ୍ଟ୍ ନେଉଛ ଫୋନ୍ ପେ ନାଁ ଗୁଗୁଲ୍ ପେ ଆ ଯେଉଁଟା ହେଲେ ବି ଚଳିବ ହଉ ଠିକ୍ ଅଛି ଆପଣଙ୍କ ନମ୍ବର୍ ଦିଅନ୍ତୁ ହଉ ମୁଁ ତୁମକୁ ଗୁଗୁଲ୍ ପେରେ ଫୋନ୍ ପେ କରିଦେଉଛି ହଉ ଠିକ୍ ଅଛି ରଖୁଛି